ହ୍ୟାଲୋ ସାର୍ ମୁଁ ଜିତ୍ କହୁଛି ମୁଁ ଫ୍ଲିପ୍କାର୍ଟ୍ରେ ଅର୍ଡ଼ର୍ କରିଥିବା ଜିନିଷଟି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ମୁଁ ଅର୍ଡ଼ର୍ କରିଥିବା ଜିନିଷ ସେହିଠାରେ ରିସିପ୍ଟ୍ ସେହିଠାରେ ଶୋ କରୁଛି ତ ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ତ ଏଥିପାଇଁ ମୁଁ ଭାବିଲି ଆଉ କଲ୍ କଲି ଆମ କଷ୍ଟମର୍ କେୟାର୍କେ ସାର୍ ମୁଁ ଅର୍ଡ଼ର୍ କରିଥିବା ପ୍ରଡ଼କ୍ଟ୍ଟି ସେହିଠାରେ ରିସିପ ବୋଲି ସେଭ୍ ଶୋ କରୁଛି କିନ୍ତୁ ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ତ ସାର୍ ମୋର ସେହି ପ୍ରଡ଼କ୍ଟ୍ଟି ଅତି ଏମାର୍ଜେନ୍ସି ଥିଲା ସେହି ପ୍ରଡ଼କ୍ଟ୍ଟି ପହଞ୍ଚି ପାରିଲା ନାହିଁ ତ ଏଥିପାଇଁ ମୁଁ ଏଇ କଷ୍ଟମର୍ କେୟାର୍କେ କଲ୍ କରି ଜଣାଇ ଦେଉଥିଲି ତ ସେମାନେ କହିଲେ ଆମ ଏଇଠିି ତ ଶୋ କରୁଛି ମୁଁ ପ୍ରଡ଼କ୍ଟ୍ଟି ଏ ଏ ଏର୍ଡ଼୍ରେସ୍ ଭୁଲ୍ ହୋଇଯାଇପାରେ ତ ମୁଁ ଏବେ ଆଉ ଥରେ ସେ ପ୍ରଡ଼କ୍ଟ୍ଟିକୁ ମୋ ପାଖକୁ ପହଞ୍ଚାଇବାକୁ ଆପଣଙ୍କୁ ଅନୁରୋଧ କରୁଛି ସେହି ପ୍ରଡ଼କ୍ଟ୍ଟି ମୋର ଅତି ଏମାର୍ଜେନ୍ସି ଥିଲା ଆଜି ହିଁ ସେ ପ୍ରଡ଼କ୍ଟ୍ଟି ଡେଲିଭରି ହେବା ହେବାର ଥିଲା କିନ୍ତୁ ସେଠାରେ ଡେଲିଭରି ଶୋ କରୁଛି କିନ୍ତୁ ମୋ ପାଖରେ ପ୍ରଡ଼କ୍ଟ୍ଟି ପହଞ୍ଚିପାରିନାହିଁ ସେ ପ୍ରଡ଼କ୍ଟ୍ଟିର ପ୍ରାଇସ୍ ହେଉଛି ଦୁଇଶହ ଅଣଞ୍ଚାଶ ଟଙ୍କା ଆଉ କ'ଣ କରିବା ସେ ପ୍ରଡ଼କ୍ଟ୍ଟି ସେହି ଫ୍ଲିପ୍କାର୍ଟ୍ ଏପ୍ଟି ଭଲ କାମ କରୁନାହିଁ ଏଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କହୁଛି ମୋର ପ୍ରଡ଼କ୍ଟ୍ଟି ଜଲ୍ ଅତି ଶୀଘ୍ର ମୋ ପାଖକୁ ପହଞ୍ଚାଇବା ଦରକାର କାରଣ ମୁଁ ଆଗରୁ ପଇସା ପଠା ପଠାଇ ଦେଇଛି ଆଉ ମୁଁ ପ୍ରଡ଼କ୍ଟ୍ ଅଲଗା ଠିକଣାକୁ ପଳାଇଯାଇଛି ତ ମୁଁ ଆପଣଙ୍କୁ ଅନୁରୋଧ କରୁଛି ସାର୍ ମୋ ପାଖକୁ ଅତିଶୀଘ୍ର ସେ ପ୍ରଡ଼କ୍ଟ୍ଟି ପହଞ୍ଚାଇବା ଦରକାର ଥ୍ୟାଙ୍କ୍ ୟୁ ସାର୍